ମୋର ପ୍ରିୟ ଓଡ଼ିଆ ଲେଖକ ହେଉଛନ୍ତି ପ୍ରତିଭା ରାୟ ପ୍ରତିଭା ରାୟ ପରିବେଶ ଉପରେ ଅନେକ ଲେଖା ଲେଖିଛନ୍ତି ପରିବେଶ ଉପରେ ଭଲ ଲେଖା ଲେଖୁଥିବାରୁ ମୋତେ ପ୍ରତିଭା ରାୟଙ୍କୁ ବହୁତ ଭଲ ଲାଗେ ସେ ବହୁତ ଗୁଡ଼ିଏ ଭଲ ପୁସ୍ତକ ଲେଖିଛନ୍ତି ଯେଉଁ ପୁସ୍ତକଗୁଡ଼ିକରେ ଭଲ ଲୋକମାନଙ୍କର ଜୀବନ ଶୈଶୈଳୀ ବିଷୟରେ ଲେଖାଯାଇଛି ସେମାନଙ୍କ ପୁସ୍ତକରେ ବହୁତ କିଛି ଲୋକମାନଙ୍କୁ ଶିଖାଇଲା ଭଳି ଭଲ କଥାଗୁଡ଼ିକ ଲେଖାଯାଇଛି ଯାହାକୁ ପଢ଼ିଲେ ଲୋକମାନେ ଅନେକ କିଛି ଭଲ କଥା ଶିଖିପାରିବେ